ହଁ ମୁଁ ଏକ ବଡ଼ ଗୋଷ୍ଠୀ ପାଇଁ ଭୋଜନ ରାନ୍ଧିଥିଲି ଭଉଣୀର ଜନ୍ମଦିନ ଥିଲା ଏବଂ ସେଇ ଜନ୍ମଦିନରେ ବହୁତ ଲୋକ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥିମାନଙ୍କର ମାନେ ଘରକୁ ଆସିଥିଲେ ଆଉ ସେତେବେଳେ ମୋର ତ ବେଶୀ ମାନେ ରାନ୍ଧିବାର ଏତେ ଅନୁଭୂତି ନଥିଲା କିନ୍ତୁ ଯେଉଁ ଥରେ ଦୁଇଥର କରିଥିଲି ସେ ସମୟରେ ବହୁତ ଭଲ ହୋଇଥିଲା ସେଇ ସମୟରେ ମୁଁ ରାନ୍ଧିବା ସମୟରେ ମୁଁ ବହୁତ ଗୁଡ଼ାଏ ମାନେ ଆଇଟମ୍ ମଧ୍ୟ କରିଥିଲି ଯେମିତିକି ଚିକେନ୍ ଥିଲା ଖିରୀ ଥିଲା ଆଉ ପନିର୍ ଥିଲା ଆ ଆ ତା' ସାଙ୍ଗରେ ରାଇସ୍ ଥିଲା ଏମିତି ବହୁତ ପ୍ରକାର ବ୍ୟବସ୍ଥା କରିଥିଲି ସମ ମୋ ପରିବାର ସହଯୋଗ ଆଉ ସାଙ୍ଗସାଥିମାନଙ୍କ ସହଯୋଗରେ ଏଇ ଭୋଜିଟି ଭଲ ହେଇ ପାରିଥିଲା ଆ ଆଉ ମୁଁ ଗ୍ୟାସ୍ ଆଉ ଚୁଲି ୟାର ସହାୟତାରେ ଭୋଜିଟିକୁ କରି ପାରିଥିଲି ଏବଂ ସମୟ ମଧ୍ୟରେ ମଧ୍ୟ ଖାଇବା ପିଇବାର ବ୍ୟବସ୍ଥା ହେଇ ସାରିଥିଲା